ହଁ ମୋର ପନିର୍ ସହିତ କାଜୁର ମିକ୍ସ୍ କିଛି ସମ୍ବନ୍ଧୀୟ ଖାଦ୍ୟ ଏଲାର୍ଜିକ୍ ଅଛି ଯେଉଁଥିରେ କି ଦେହ ହାତ ଫଳି ଯାଏ ବେଶୀ ମୋତେ ଏମିତିରେ ବି ମେଡ଼ିକାଲ୍ରେ ବି ଆଡ଼ମିଟ୍ ହେବାକୁ ପଡ଼ିଥାଏ ସେମିତି ପନିର୍ ଆଉ କାଜୁର କିଛି ମିକ୍ସ୍ ଖାଦ୍ୟ ଖାଇଲେ ବହୁତ ଦେହ ଖରାପ ହୋଇଯାଏ ମୁଣ୍ଡ ଫୁଣ୍ଡ ପୁରା ବୁଲାଏ ଅନ୍ଧାର ଦେଖାଯାଏ ଚାରିଆଡ଼ ତେଣୁ କରି ମୁଁ କାଜୁ ଆଉ ପନିର୍ର କିଛି ସମ୍ବନ୍ଧୀୟ ଯେମିତି କି ପୋସ୍ତକ ହେଲା ପନିର୍ ଏ ସବୁ ମୁଁ ଖାଏ ନାହିଁ ଆଉ ଘରେ ସମସ୍ତେ ୟାକୁ ଖାଆନ୍ତି ସେମାନଙ୍କର କିଛି ଏଲର୍ଜି ହୁଏ ନାହିଁ ତେଣୁ କରି ମୁଁ ଯେତେବେଳେ କିଛି ସେମିତି ରୋଷେଇ କରେ ପନିର୍ ତରକାରୀ ହେଲା କି କାଜୁର କ୍ଷୀରି ତିଆରି କରେ ସେମାନଙ୍କ ପାଇଁ ତିଆରି କରେ ଓ ମୋ ପାଇଁ ଆଉ କିଛି ଖାଇବା ତିଆରି କରି ଦିଏ ଆଉ ମୁଁ ତାକୁ ଖାଏ ନାହିଁ ଘରେ ସମସ୍ତଙ୍କୁ ବାଢ଼ି ଦିଏ ମୁଁ ଅଲଗା କିଛି ଖାଦ୍ୟ କରିଥାଏ ତାକୁ ଖାଏ